ମୋତେ ପତ୍ରିକା ପଢ଼୍ବାର୍ ଲାଗି ବହୁତ ଭଲ୍ ଲାଗ୍ସି ତା କରିକି ଏଥିରେ ଦେଶ ବିଦେଶର ସବୁ ଜିନିଷ୍ ଜାନି ଆସି ହେତିର୍ ଲାଗି ଲାଗ୍ସି ମୋତେ ଧରିତ୍ରୀ ପ୍ରମେୟ ଧରିତ୍ରୀ ପ୍ରମେୟ ସମୟ ଏଇ ପତ୍ରିକା ମାନେ ପଢ଼୍ବାର୍ ଲାଗି ବହୁତ ଭଲ୍ ଲାଗ୍ସି ଆମର୍ ସମାଜର ସବୁ ଜିନିଷ୍ ଜାନି ହେସି କିଏ କାଣା କଲା କାଣା ନାହିଁ ସବୁ ଜିନିଷ ଆମେ ଜାଣିପାରସୁଁ ଘରେ ଥେଇକିରି ପତ୍ରିକା ବାଲା ଘରକି ଆଇବା ଘରେ ଦେଇକିରି ଯିବା ଘରେ ବସି ବସି ଆମେ ସବୁ ଦେଶ ବିଦେଶର ସବୁ ଜିନିଷ୍ ଜାଣିପାର୍ସୁଁ ଆ ଲାଗି ବହୁତ ଭଲ ଲାଗ୍ସି ପଢ଼୍ବାର୍ ଲାଗି ଆଉ ପତ୍ରିକା ସାହାଯ୍ୟରେ ଆମେ କେନ୍ ଜିନିଷ୍ ବାହାରିଲା ବି ଚାକିର୍ଫାକିର୍ ବାବଦ୍ରେ ବି ଆମେ ଜଲ୍ଦି ଜାନିପାର୍ସୁଁ ଜଲ୍ଦି ଜାନିପାରସୁଁ ସେଥିରେ ଦେଶ ବିଦେଶର ଖବର ବିଥିସି ଆଉ ପଢ଼୍ଲେ ଭଲ୍ ଲାଗ୍ସି ମୁଇଁ ସବୁଦିନ ମଗାସି ସମାଜ ସମାଜ ତ ସବୁଦିନ ମୁଇଁ ମଗାସି ଆଉ ଗୋଟେ ଲୋକ୍ଟେ ଆନି ଦେସି ଘର୍କେ ଆନି ଦେସି ହେଥିର୍ ଲାଗି ତାହାକେ ବି ବହୁତ୍ ବହୁତ୍ ଧନ୍ୟବାଦ୍ ଆମେ ପଢ଼୍ଲେ ଭଲ୍ ଲାଗ୍ସି ମନଟା ବି ଭଲ ଲାଗସି ଜିନିଷ୍ମାନେ ବି କେତେଟା ଜିନିଷ୍ ବି ଆମେ ଜାନିପାର୍ସୁଁ ଯେନ୍ଟାକି ଆମେ ସୁଦ୍ ଜାନିନିପାରୁ ହେଥିର ଲାଗି ବୁଲିିକରି ପତ୍ରିକାମାନେ ମଗାଲେ ମଗାସି କାଣା ହେଇଛିକି ସେଥିରେ ସବୁ ଜିନିଷ୍ମାନେ ଲେଖା ହେଇଥିସି ଗୁଟେ ଗୁଟକ ଯେତେବେଲେ ଫାଡ଼ି ଫାଡ଼ିିକିରି ପଢ଼୍ବ ସବୁ ଜିନିଷ୍ ଆମେ ମାନେ ଦେଖ୍ବ ପ଼ବ ସବୁ ଜିନିଶ୍ ଜାନିପାର୍ବ ସେଥିରେ ସୋଚ୍ ତ ଆମେ ଜାନି ନାଇଁପାରୁନା ସେ ବାହାରର ଯେନ୍ମାନେ ଦେଶରେ ଯେନ୍ମାନେ ସମାଜର ସମୟରେ କାଣା ହେଉଛି କାଣା ନେଇଁ ଜିନିଷ୍ମାନେ ଆମେ ସୁଦ୍ ଜାନିନପାରୁ ସେ ପତ୍ରିକା ମାଧ୍ୟମରେ ଆମର ସବୁ ଜିନିଷ୍ ଜାାନଣି ପାର୍ବ ନିଜର ତା'ର୍ ମାନେ ଭଲଟାରେେ ରହେବ ଜାନି ବିି ପାର୍ବ ସବୁ କରିପାର୍ବ କି ଜିନିଷ୍ଟେ ହେଲା ବିି କାହାକେ କହିିବି ପାର୍ବ ସେ ଜିନିଷ୍ ସୋଚ୍ ତ ଆମେ ଜାନିନାପାରୁନା ହେତିର୍ ଲାଗି ପତ୍ରିକା ମାଧ୍ୟମରେ ଆମେ ପଢ଼ିକିରି କାହାକେ କିଏ ଜିନିଷ୍ଟେ କହିିବି ପାର୍ମା ବୁଝେଇ ବି ପାର୍ମା କେ ଜିନିଷ୍ଟି ଆଉ ସେ ଜିନିଷ୍ଟା ପଢ଼ିଦମା ବୋଲେ ସିନା ଆଉ କାହାକେ ଜଣେକେ କହିପାର୍ମା ନେ ହେଲେ କେନ୍ତା କହ ମାସୁଚ ତ ଆମେନ୍ ସେ ଜିନିଷ୍ ନେଇଁ ଜାନୁନା ପତ୍ରିକା ପଢ଼ିଥମା ବୋଇଲେ କାଣା ହଉଚି କେନୁ କେନ୍ତା କାଣା ହେଉଛି କାଣା ଆମେ ଜାନିପାର୍ମା ଆଉ ନା ପଢ଼ିଲେ କେନ୍ତା ଜାନ୍ମା ହେଥିରୁ ଲାଗି ପତ୍ରିକା ସମସ୍ତେ ପଢ଼ବାର୍ କଥା ଆଉ ମୁଁ ତ ସବୁଦିନ ମଗାସି ମୁମୁଁ ସବୁଦିନ ମଗାସି ସବୁଦିନ ପଢିସି ମତେ ପତ୍ରିକା ପଢ଼୍ବାର୍କି ବହୁତ୍ ବହୁତ୍ ଭଲ୍ ଲାଗ୍ସି ଆଉ ମୁଇଁ ସବୁଦିନ ସଖାଲୁ ଉଠ୍ସିଁକି ଉଠ୍ଲା ପରେ ଉଠ୍ସି ମୁହଁ କାନ୍ ଧୋଇସି ଆଉ ସାଢ଼େ ଛଅ ବାଜି ଯିବା କି ସେ ପତ୍ରିକା ବାଲା ପଲେଇଆବା ପତ୍ରିକାବାଲା ପଢ଼େଇ ଆଇଲେକି ମୁଇଁ ସେଇଟା କହିଲା ଚାହା ପିଇମି ଚାହା ପିଇସାରିଲିକି କହିଲା ମୁଁ ପତ୍ରିକା ପଢ଼୍ମିଁ ପତ୍ରିକା ପଢ଼ି ସାରିଲା ପରେ ମୁଇଁ ବାକି ଯିନ୍ କାମ୍ କର୍ସି ନହେଲେ ପତ୍ରିକା ନ ପଢ଼୍ବାର୍ ତ ମୁଇଁ କେନ୍ସି କାମ୍ ନାଇଁ କରେ ପଢ଼ି ସାରିକି ମୋତେ ବହୁତ ଭଲ୍ ଲାଗ୍ସି ତାପରେ ମୁଇଁ ମୋର୍ କାମ୍ରେେ ବାହାରି ଯାସି ବାହାରି ଯାସି ଫେର୍ ଆଲେ ଫେର୍ ତା'ର୍ ଆଗ ଦିନ ପତ୍ରିକା ବାଲା ଫେର୍ ଛଅ ସାଢ଼େ ଛଅ ବଜେକେ ଦିନେ ଦିନେ ଲେଟ୍ ବି ହେଇଯାସି ସବୁଦିନ ତ ଗୁଟେ ଟାଇମ୍ରେ ଆନି ଦେଇନପାରେ ଆଉ ଫେର୍ ସା ଛଅ ସାଢ଼େ ଛଅ ବଜେ ଫେର୍ ସେ ପତ୍ରିକା ବା ଆଇନ ଦବା ଫେର୍ ତା'ର୍ ଆଗ ଦିନ ମୁଁ ଉଠିକିରି ମୁଇଁ ସେଇ କାମ କର୍ସି ଆଉ ମୁଁ ସବୁଦିନ ଏଇ ପତ୍ରିକାଟା ଆମେ ପଢ଼୍ସି ଆଉ ମତେ ବହୁତ ବହୁତ ଭଲ୍ ଲାଗ୍ସି ସବୁ ଜିନିଷ୍ ଜାନିପାର୍ସି ବଲା ମୋତେ ବହୁତ ବହୁତ ଭଲ୍ ଲାଗ୍ସି